ହ୍ୟାଲୋ ମଣିମା ରେଷ୍ଟୁରାଣ୍ଟ୍କୁ ଲାଗିଛି ହଁ ମୁଁ ଚନ୍ଦ୍ରକଳା କହୁଛି ଗୁଡ଼ିସାହିରୁ ହଁ ଆପଣ ଦୋକାନ ଆଜି ଖୋଲା ଅଛି ହଁ ହଁ ମୋର ଖାଇବା ଟିକେ ଅର୍ଡର କରିବାର ଅଛି ହଁ ନାଇଁ କେତେ ସମୟ ଲାଗିବ ପହଞ୍ଚିବା ପାଇଁ ନାଇଁ ଆମର ଏପଟକୁ ଆମର ପାର୍ସଲ ଅର୍ଡର ହେଉଛି ତ ହଁ ହଁ ମୁଁ ଅର୍ଡର୍ କରୁଛି ହଁ ଭାତ ଡାଲି ତରକାରୀ ଖଟା ଆଉ ହାଫ୍ ପନୀର୍ ଗୋଟିଏ ପ୍ଲେଟ୍ ହଁ କେତେ ଟାଇମ୍ ସୁଦ୍ଧା ପହଞ୍ଚିବ ବାରଟା ସୁଦ୍ଧା ହଁ ଠିକ ଅଛି